କୌଣସି ସମ୍ପ୍ରଦାୟ କିମ୍ବା କୌଣସି ଗୋଷ୍ଠୀ ମଧ୍ୟରେ ବିବାଦ ଏବଂ ଉତ୍ତେଜନା ହେଲେ ପ୍ରଥମତଃ ସରକାର ସେ ଦୁଇପକ୍ଷକୁ ଶୁଣିଥାଆନ୍ତି ଶୁଣିଲାପରେ ସେ ବିବାଦକୁ ବିବାଦର ସମାଧାନ କରିବାପାଇଁ ପ୍ରଚେଷ୍ଟା କରିଥାନ୍ତି କିନ୍ତୁ କୌଣସି ବିଶେଷ କ୍ଷେତ୍ରକୁ ନେଇକି ଯଦି ସେ ବିବାଦ ହୁଏ ହେଉଥାଏ କୌଣସି ବିଶେଷ କଥାକୁ ନେଇକି ସେ ବିବାଦ ଅତିଶୟ ତୀବ୍ର ହୋଇଯାଇଥାଏ ତେବେ ସରକାର ସେଥିପାଇଁ ଏକ ବିଶେଷ ସମ୍ମିଳନୀ ଏକ ବୈଠକ ଅ ବସେଇଥାନ୍ତି ଏବଂ ସେଥିରେ ଏହି ଅ ବିଶେଷ ଅ ପଏଣ୍ଟ ଅ ଇମ୍ପୋଟାଣ୍ଟ ପଏଣ୍ଟକୁ ନେଇକି ଗୋଟେ ଅ ବିଚାର ଆଲୋଚନା ବିଚାର ବିମର୍ଶ ନିଜ ମନ୍ତ୍ରୀମାନଙ୍କ ସାଙ୍ଗରେ କରିଥାନ୍ତି କେବଳ ମନ୍ତ୍ରୀମାନଙ୍କ ସାଙ୍ଗରେ ନୁହଁ ଯେଉଁ ବିଷୟକୁ ନେଇକି ଏ ବିବାଦ ସୃଷ୍ଟି ହୋଇଥାଏ ସେଇ ବିଷୟର ଅ ସେଇ ବିଷୟରେ ପାରଙ୍ଗମ ଥିବା ନେତା ସେଇ ବିଷୟରେ ପାରଙ୍ଗମ ନ ଥିବା ମନ୍ତ୍ରୀ ସେହି ବିଷୟରେ ମନ୍ତ୍ରୀଙ୍କୁ ନେଇକି ସେହି ସମ୍ଭନ୍ଧରେ ଚର୍ଚ୍ଚା କରାଯାଇଥାଏ ଆ ମାନେ ବିଚାର କରାଯାଇଥାଏ ଏବଂ ତାପରେ ସରକାର କୌଣସି ନିଷ୍ପତ୍ତିକୁ ଆସିଥାନ୍ତି ଏବଂ କିଛିଟା କ୍ଷେତ୍ରରେ ସରକାର ଗୋଷ୍ଠୀମାନଙ୍କର ଅ କ'ଣ କିଛିଟା ଇମ୍ପୋଟାଣ୍ଟ ପଏଣ୍ଟସ୍ ମଧ୍ୟ ଗ୍ରହଣ କରିଥାଏ କିଛିଟା ଅ ଯେଉଁ ଗୋଷ୍ଠୀମାନଙ୍କର କହିବାକୁ ଥାଏ ଯେଉଁ ଗୋଷ୍ଠୀମାନଙ୍କ ଦ୍ଵାରା ଅ କିଛିଟା ଅ ବିଶେଷ ପରିସ୍ଥିତି ଯା ଥାଏ କିମ୍ବା ବିଶେଷ ଲକ୍ଷ୍ୟ ଥାଏ ଗୋଷ୍ଠୀମାନଙ୍କର ଯେଉଁଟାକି ପୂରଣ ହୋଇପାରୁ ନ ଥାଏ ସେ ସବୁକୁ ମଧ୍ୟ ଅ ରାଜ୍ୟ ସରକାର ଧ୍ୟାନରେ ଦିଅନ୍ତି ଏବଂ ସେମାନଙ୍କୁ ଏହି ବିଷୟରେ ସାହାଯ୍ୟ କରନ୍ତି